ହାଇବ୍ରିଡ଼୍ଟା ଆଉ ଇ ପାତଲଘଣ୍ଟା ମଞ୍ଜି ପାତଲଘଣ୍ଟା ଗଛ୍ କେଡ଼େ କେଡ଼େ ହେସି ଆରୁ ଇ ମାଖନ୍ ମାଖନ୍ ମାଖନ୍ କେଡ଼େ କେଡ଼େ ହେସି କେତେ ଦିନେ ଫଲସି କେତେ ଦିନେ ହେସି ଆଉ ଇ ଆଲୁ ଆର୍ ପିଆଜ୍ ମଞ୍ଜି ଅଛି ଯେ କେବେ ଏ କେତେ କେତେ ଦିନ୍ର ହେଉଛେ ମାଖନ୍ କେତେ ଦିନେ ହେସି ଆଲୁ ଆଲୁ କେତେ ଦିନେ ହେସି ଆର୍ ଧାନ୍ ବିହନ୍ କେତେ ଲେଖା ହାଇବ୍ରିଡ଼୍ ଧାନ୍ ଏ ପନ୍ନା ଧାନ୍ ହାଇବ୍ରିଡ଼୍ ଅଛି ପନ୍ନା ଧାନ୍ ହାଇବ୍ରିଡ଼୍ ପୂଜା ଧାନ୍ ହାଇବ୍ରିଡ଼୍ ଆର୍ ପୂଜା ଧାନ୍ ହାଇବ୍ରିଡ଼୍ ଯମୁନା ଧାନ୍ ହାଇବ୍ରିଡ଼୍ଟା ଫେର୍ ଅଛି ମାଖନ୍ ମଞ୍ଜି ଅଛେ ଆରୁ ଆଲୁ ମଞ୍ଜି ଲେସୁନ୍ ମଞ୍ଜି ଆରୁ ଅମୃତଭଣ୍ଡା ମଞ୍ଜି ଅଛେ ହଁ କେଡ଼େ କେଡ଼େ ଅମୃତଭଣ୍ଡା ହେସି କେଡ଼େ କେଡ଼େ ଗଛ୍ ହେସି କି ବଡ଼ ବଡ଼ ହେଇକରି ଫଳଛି ତ ହେଟା କହୁଛେଁ ମାଖନ୍ ବି ବଡ଼ ବଡ଼ ହେଉଛେ ଅମୃତଭଣ୍ଡା ବି ଆଲୁ ବି ଆଉ ଆଲୁ ବି ବଡ଼ ବଡ଼ ହେସି ଆର୍ ପିଆଜ୍ ହଁ ଆଉ ଇ ଧାନ୍ଟା ପୂରା ଭଲ୍ ମଞ୍ଜି ଅଛି ମାଖନ୍ ଇଏ ଆନମି ମାଖନ୍ ମଞ୍ଜି ଆନମି ଆଲୁ ବି ହେ ପାତଲ୍ ଟମାଟୋ ପାତଲଘଣ୍ଟା ଗଛ୍ କେଡ଼େ କେଡ଼େ ହେସି କି ଆଉ ଇ ମିର୍ଚ୍ଚା ଗଛ୍ ହାଇବ୍ରିଡ଼୍ ମିର୍ଚ୍ଚା